ମୁଁ ଗୋଟିଏ ସାମସଙ୍ଗ ମୋବାଇଲ କିଣିଛି ସେଇ ମୋବାଇଲ ପାଞ୍ଚ ବର୍ଷ ହେଲାଣି ଭଲ ଲାଷ୍ଟିଙ୍ଗ କରିଛି ତା ବ୍ୟାଟେରୀ ଭଲ ଲାଷ୍ଟିଙ୍ଗ କରୁଛି ଚାର୍ଜର ବ୍ୟାଟେରୀ ଭଲ ନେଉଛି ତାହାର ବହୁତ ଭଲ ଗୁଣ ଦେଖି ମୋତେ ଭଲ ଲାଗିଲା ମୋବାଇଲଟି ବହୁତ ଭଲ ଅଛି